ଆମ ବଗିଚାରେ ଆମେ ପନିପରିବା ଚାଷ କରୁ ଆଉ ବି ଫୁଲ ଚାଷ ବି ହୁଏ ଆମ ବଗିଚା ମାନଙ୍କରେ ଯଦି ପ୍ରଣାଳୀ ଅନୁସାରରେ କରୁ ଚାଷର ପ୍ରଣାଳୀ ଆଉ ବି ମୋବାଇଲ୍ ଦ୍ୱାରା ମାଧ୍ୟମ ନେଟ୍ୱାର୍କ ମାଧ୍ୟମରେ ବି ଜାଣି ପାରୁଛୁ ଆଉ ଆମର ବି ଗ୍ରାମ ସେବକ ଅଛନ୍ତି ଆସିକି ଚାଷ ବିଷୟରେ କୁହନ୍ତି ଆମେ ବି ଟ୍ରେନିଙ୍ଗ୍ ନେଇଯାଉ ଆମ କେଉଁଝର ଯାଉ ଟ୍ରେନିଙ୍ଗ୍ ହେଡ୍ ଅଫିସ୍ ଯାଉ କେଉଁଝର ଯାଉ ସେଇଠି ଟ୍ରେନିଙ୍ଗ୍ ନେଇକି ଆସିବୁ କେମିତି ଉପାୟରେ ଚାଷ କଲେ କେମିତି ଭଲ ହୁଏ ଆମେ ବି ଲୋକ ମାନଙ୍କୁ ସେଇ ଅନୁସାରରେ କହୁ ପ୍ରଥମେ ନାଳି କରୁ ଆଗେ ଟ୍ରାକ୍ଟର ଚାଷ କରୁ ଚାଷ କରିକି ଆମେ ମନ୍ଦା କାଟୁ ମନ୍ଦା କାଟିକି ଗଛ ଲଗାଉ ଗଛ ଲଗାଇଲେ ପାଣି ଦଉଁ ପାଣି ଦେଲା ପରେ ହାତ ପାଣି ତା'ପରେ ଟିକେ ଗଛ ବଡ଼ ହେଲେ ସାର ଦିଆଯାଏ ସାର ଦେଲେ ସାର ଖତ ଦିଆଯାଏ ଗୋବର ଦ୍ୱାରା ତା'ପରେ ନାଳି କରୁ ନାଳି କରିକି ଆମର ଆଉ ହାତ ପାଣି ଦିଆଯାଏନି ଟେକା ପାଣି ନ ଦେଇକି ଆମେ ତା'ପରେ ପାଣି ମଡ଼ାଉ ଗଡ଼ିଆରୁ ଟୁଲ୍ ପ୍ଲମ୍ପ ମାଧ୍ୟମରେ ପାଣି ମଡ଼ାଯାଏ ଚାଷ ଭଲ ହେଲେ ଫଳ ହୁଏ ଫଳ ଭଲ ହେଲେ ଦୁଇ ପଇସା ଆମ ବଜାରରେ ବିକ୍ରି କରୁ ସେଇଠି ଦୁଇ ଟା ପଇସା ଭଲ ପଇସା ମିଳେ ଆମ ଆର୍ଥିକ ଗୁଜୁରାଣ ମେଣ୍ଟଉ ଫୁଲ ଚାଷରେ ବି ଫୁଲର ବି ଚାହିଦା ଗେଣ୍ଡୁ ଚାଷ ହୁଏ ଗେଣ୍ଡୁ ଚାଷ ଦ୍ୱାରା ଆମର ବି ଭଲ ଲାଭବାନ ହୁଏ ମାର୍କେଟରେ ବି ଭଲ ରେଟ୍ ଅଛି ଗେଣ୍ଡୁ ଚାଷ ରଜନୀଗନ୍ଧା ଏ ଚାଷ ବି କରାଯାଏ ଆମେ ଲୋକମାନେ ଯେଉଁ କାମ କରନ୍ତି ଚାଷୀ ମାନେ ତାଙ୍କୁ ବି ଆମେ କହୁ ଏଇ ଉପାୟରେ କର ଘାସ ଅନାବନା ଘାସ ଉଦ୍ଭିଦ ଗୁଡ଼ାକୁ ଓପାଡ଼ି ଦଉ ଗଛ ମାରି ଦଉ ଯେକୌଣସି ବି କ୍ଷତି ହୁଏ ଫଲ ବି ଭଲ ହୁଏ ଦୁଇ ପଇସା ବି ଲାଭବାନ ହଉ ଲୋକ ମାନେ ତାଙ୍କ ମଜୁରୀ ଯେତିକି ଟଙ୍କା ପାରିଶ୍ରମିକ ଯେତିକି ଟଙ୍କା ନିଅନ୍ତି ସକାଳ ନଅ ଟା ରୁ ଆସିବେ ତିନି ଟା ଚାରି ଟା ପର୍ଯନ୍ତ ରହିବେ ଖାଇବା ପାଇଁ ଦିଆଯାଏ ସେ ବେଳଓତା କାମ କରନ୍ତି ହୁଁ କାମ କଲେ ଯେ ବିଲ ବାଡ଼ି ଘରକୁ ଆସନ୍ତି ସନ୍ଧ୍ୟା ବେଳକୁ ପଇସା ଦିଆଯାଏ ଡେଲି ଆସନ୍ତି କାମ କରତେ ହୁଁ ହଣାଯାଏ ନାଳି କରାଯାଇ କି ତାକୁ ନାଳି ମାଧ୍ୟମରେ ଦିଆଯାଏ ସାର ଦିଆଯାଏ ଠିକ୍ ସାଇଜ୍ରେ